ମୋବାଇଲରେ ଏବେ ତ ନିଶ୍ଚିନ୍ତ ଭାବରେ ପୁରୁଣା କ୍ୟାମେରା ଅପେକ୍ଷା ବହୁତ ବଦଳି ଯାଇଛି ଯେତେବେଳେ କ୍ୟାମେରା ବହୁତ ପୁରୁଣା କାଳରେ ଯେତେବେଳେ ବହୁତ ବଡ଼ ବଡ଼ କ୍ୟାମେରା ଆମେ ୟୁଜ୍ କରୁଥିଲେ ଆମେ ମୋବାଇଲରେ ମଧ୍ୟ ଆମେ ଛୋଟ ଛୋଟ କ୍ୟାମେରାରେ ସେଇ ଭଲ ଫୋଟୋ ଉଠେଇ ପାରୁଛେ ଆଉ ଏବେକା ଟାଇମରେ ଫୋନ୍ରେ ଆମେ ସବୁକିଛି କରିପାରୁଛେ ଇଭିନ୍ ଏଡ଼ିଟ୍ ବି କରିପାରୁଛେ ଫୋଟ ଉଠେଇକି ତା'ର ଡାଇନାମିକ ରେଞ୍ଜ ହେଉ କି ହାଇଏସ ହେଉ ଆମେ ଚେଞ୍ଜ କରିକି ଆମେ ଭଲ ଫୋଟୋ ବି ଉଠେଇ ପାରୁଛେ ଯେଉଁଟାକି ପୁରୁଣା କ୍ୟାମେରାରେ ପସିବଲ୍ ନଥିଲା ଆଉ ପୁରୁଣା କ୍ୟାମେରାରେ ଆମେ ବ୍ଲାକ୍ ଆଣ୍ଡ ଟାଇପର ରିଲ୍ ବନେଇକି ତାକୁ ଆମେ ୟୁଜ୍ କରିକି ବାରମ୍ବାର ବାରମ୍ବାର ନୂଆ ଫୋଟ ବାହାର କରିପାରୁଥିଲେ କିନ୍ତୁ ଏବେ ନୂଆ ଯୁଗରେ ସେହି ସବୁ ଅସୁବିଧା ହେଉନି ଆମେ ଏବେ ନୂଆ ଯୁଗରେ ମାନେ ଭଲ କ୍ୟାମେରା ଆଉ ଭଲ ଟେକ୍ନୋଲୋଜି ଯୋଗୁଁ ବହୁତ ଭଲ ଫୋଟ ଫୋନ୍ରେ ହିଁ ଉଠେଇ ପାରୁଛେ ଆଉ ଦାମି କ୍ୟାମେରାର କୌଣସି ଆବଶ୍ୟକ ନାହିଁ ଭଲ ଫୋଟ ଉଠେଇଵା ପାଇଁ ଆଜିକା ଯୁଗରେ ଆଉ ବର୍ତ୍ତମାନ ଯୁଗରେ ଏହା ଫୋଟ ଉଠେଇଵା କାମକୁ ବହୁତ ସହଜ କରିଦେଇଛି ଫୋନ୍ ଦ୍ୱାରା